ଜଳ ହିଁ ଜୀବନ ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ମଧ୍ୟ୍ୟ ସୃଷ୍ଟି ନାଶ ତ ଆମର ଜଳ ନଥିଲେ ଆମର କିଛି ହେବ ନାହିଁ

ଯେଉଁ ଦ୍ୱାରା କି ପାଣିରେ କିଛି ଜୀବଜନ୍ତୁ କିମ୍ବା ଅସନା ଜିନିଷ କିଛି ଆସିବ ନାହିଁ ଏବଂ ଶୁଦ୍ଧ ପାଣି ହେବ